ଆମ ରାଜ୍ୟରେ ତ ଆଦିବାସୀ ସଂଖ୍ୟା ବହୁତ ଅଛନ୍ତି ଯେହେତୁ ଆମର ଅଞ୍ଚଳରେ ବଣ୍ଡା ଘାଟି ଅଛି ତେଣୁ ସେଠାରେ ବହୁତ ବଣ୍ଡା ଜାତୀୟ ଆଦିବାସୀ ମଧ୍ୟ ଅଛନ୍ତି ସାନ୍ତାଳ କଇଁଆ ବହୁତ ପ୍ରକାର ଆଦିବାସୀ ଅଛନ୍ତି ସେମାନେ ତାଙ୍କ ବୃତ୍ତିରେ ବହୁତ କିଛି କାମ କରିଥାନ୍ତି ଚାଷ ଫାସ ଭଲ କରିପାରନ୍ତି ମାଟି ହାଣ୍ଡି ଭଲ ଗଢ଼ିପାରନ୍ତି ସେମାନଙ୍କର ଖାଦ୍ୟ ପୋଷାକ ସବୁ ଆମଠାରୁ ଭିନ୍ନ ସେମାନେ ବେକରେ ବହୁତ ଲମ୍ବା ଲମ୍ବା ମାଳି ପିନ୍ଧିଥାନ୍ତି ଗଛରୁ ବକଳ ପିନ୍ଧିଥାନ୍ତି କିଛି ସମୟରେ ତ ସେମାନେ ଗଛର ବକଳାରେ ମଧ୍ୟ ଡ୍ରେସ କରି ପିନ୍ଧନ୍ତି ସେମାନେ ଆମଠାରୁ ପୁରା ଭିନ୍ନ ଦେଖାଯାଆନ୍ତି ଏବଂ ସେମାନେ ଖାଦ୍ୟ ପେୟ ଅଲଗା ପ୍ରକାର ଖାଆନ୍ତି ଆଉ ସେମାନଙ୍କର ପାରମ୍ପାରିକ ଆଦିବାସୀ କଳା ମଧ୍ୟ ବହୁତ ଢେମସା ନୃତ୍ୟ ପାଇଁ ସେମାନେ ପୁରା ବିଶ୍ୱ ପ୍ରସିଦ୍ଧ ଆଦିବାସୀ ନୃତ୍ୟ ସବୁ ପ୍ରକାର ସ୍ଥାନରେ ଯାତ୍ରାରେ ଆଦିବାସୀ ନୃତ୍ୟଗୁଡ଼ିକ ହୁଏ ଯାହା ଦେଖିବାକୁ ଅତ୍ୟନ୍ତ ମନମୁଗ୍ଧ କରିଦିଏ